ଆମ ରାଜ୍ୟରେ ସାଂସ୍କୃତିକ ଐତିହାସର ନାଁ ହେଉଛି ଉଦୟଗିରି ଧଉଳିଗିରି ଉଦୟ ଉଦୟଗିରି ଧଉଳିଗିରି ତା'ପରେ କୋଣାର୍କ ଖଣ୍ଡଗିରି ଆଉ କୋଣାର୍କରେ କୋଣାର୍କ ମନ୍ଦିର ଯେଉଁ ହେଇଛି ଏହା ବାରଶହ ବଢ଼େଇକୁ ନେଇ ପ୍ରସିଦ୍ଧ କରାଯାଇଛି ଏହି ମନ୍ଦିରଟି କୂଟକାର୍ଯ୍ୟ ଦ୍ୱାରା ପ୍ରସ୍ତୁତ ଏହି ମନ୍ଦିରର ମୁଣ୍ଡି ମାରିଥିଲେ ଧର୍ମପଦ ଯେହିକି ମୁଣ୍ଡି ମାରି ସମୁଦ୍ରକୁ ଡେଇଁ ପଡ଼ିଥିଲେ ଏହି ସମୁଦ୍ରରେ ଏହି ସମୁଦ୍ରର ପାଣି ମଧ୍ୟ ବହୁତ ଦେଖି କୋଣାର୍କ ସମୁଦ୍ର ପାଣି ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଲାଗେ ମୋତେ ଏହି ସମୁଦ୍ରରେ ସକାଳର ସୂର୍ଯ୍ୟ କିରଣ ଫାଷ୍ଟ ଆସିକି ମନ୍ଦିର ସର୍ବ ପ୍ରଥମେ ମନ୍ଦିର ଉପରେ ପଡିଥାଏ ଏହି ମନ୍ଦିରଟି ଦେଖିବା ପାଇଁ ବହୁତ ସୁନ୍ଦର ଲାଗେ ଧଉଳି ଧଉଳି ସ୍ତୁପ ସେମିତି ଏହି ମନ୍ଦିରରେ ବୁଦ୍ଧ ଦେବ ବୁଦ୍ଧ ଦେବଙ୍କୁ ସ୍ଥାପନ କରାଯାଇଛି ଏହି ମନ୍ଦିରଟି ଏହି ମନ୍ଦିରଟି ପାହାଡ଼ ଉପରେ ଅବସ୍ଥିତ ଏହି ପାହାଡ଼ ପାହାଡ଼ ଉପରୁ ବୁଦ୍ଧ ଦେବ ସ୍ତୁପ ଉପରକୁ ଗଲା ପରେ ବାହାରର ଚାରିଆଡ଼ ନଜାରଟା ବି ବହୁତ ବଢିଆ ଲାଗେ ତ ସେଥିପାଇଁ ବାହାରୁ ବାହାରୁ ଲୋକ ବାହାରୁ ଲୋକ ମାନେ ବି ବୁଲିବା ପାଇଁ ଏ ଯାଗାକୁ ଆସିଥାନ୍ତି ଏହି ଯାଗାର ନା ଧଉଳି ବୋଲି ଧଉଳି ସ୍ତୁପ ବୋଲି ଆଗରୁ ନାମ ଅଛି ୟାର